ଆଜ୍ଞା ସାର୍ ମୁଁ କହିଲି କି ଆମ ଯୋଉ ମେଡ଼ିକାଲ୍ରେ ଆମର ସଫାସୁତୁରା ଟିକେ ପାଇଁ ଇଏ ହେଉଛି ରୋଗୀଙ୍କୁ ଅଳିଆ ଆବର୍ଜନା ପାଖାପାଖି ଅଧିକାଂଶ ରଖାଯାଉଛି କରିପାରିବା କଣ ସାର୍ ସଫେଇ କର୍ମଚାରୀ ଆଉ ଅଧିକ ହେଲେ ଟିକେ ଭଲ ହୁଅନ୍ତା ନା ତଥାପି ଆଉ ଟିକେ ଅସୁବିଧାଟା ଯୋଉମାନେ ଆଇଛନ୍ତି ଏଇସବୁ ଯକ୍ଷ୍ମା ମେଲେରିଆ ଟାଇଫଏଡ଼ରେ ଆମେମାନେ ତ ସୁସ୍ଥ ଅଛୁ ଆମେ ସୁସ୍ଥ ଅଛୁ ନା

ହଁ ନାଇ ଆମେ ରୋଗୀ ନୁହଁ ଆମେ ଆସିଛୁ କିନ୍ତୁ ଡ଼ାକ୍ତର ବି ଅଭାବ ଅଛନ୍ତି

ମେଡ଼ିସିନ୍ ଇଞ୍ଜେକ୍ସନ୍ ଉପରେ ବି ଟିକେ ଇଏ ରହୁଛି ରୋଗୀମାନେ ବି ଚିକିତ୍ସା ଠିକ୍ସେ ନ ପାଇବାରେ ପ୍ରାଇଭେଟ୍ ଇଏକୁ ଯାଉଛନ୍ତି

ଆପଣ ଆପଣଙ୍କ ତରଫରୁ କିଛି ଚେଷ୍ଟାକଲେ

ସ୍ପେସ୍ ଟିକେ ଅଛି ପାର୍କିଂ କରିବାକୁ ସ୍ପେସ୍ କିଛି ମାନେ କିଛି ଉନ୍ନତଧରଣର ଗଭ୍ମେଣ୍ଟର ଏତେ ପ୍ରୋଜେକ୍ଟ ଅଛି କିଛି ଉନ୍ନତଧରଣର ଚିକିତ୍ସା ବି ଏଠି ନାହିଁ କଣ ଟିକେ କରନ୍ତୁ ସାର୍ ଓକେ ଚିକିତ୍ସା ସିନା ଆପଣଙ୍କର ଭଲ ହେଉଛି ଆଉ ତଥାପି ଅନ୍ୟ ଡ଼କ୍ଟର୍ମାନେ ଦରକାରେ ଅନ୍ୟ ଡ଼କ୍ଟର୍ମାନେ ବି ଦରକାରେ ଅନ୍ୟ ଡ଼କ୍ଟର୍ମାନେ ହୁଁ ହୁଁ ଆପଣ ଟିକେ ଆପଣଙ୍କ ଉପର ଅଥୋରିଟିକୁ ଟିକେ ଇଏ କଲେ ବି ଟିକେ ଭଲ ହୁଅନ୍ତା

ଆଚ୍ଛା ଆପଣ ଟିକେ ଯଦି କାଲି ଆସି ନିଜେ ଡ଼କ୍ଟର୍ଖାନାଟା ଟିକେ ଚେକ୍ କରିଦିଅନ୍ତେ ତାହେଲେ ଭଲ ହୁଅନ୍ତା